ନିଶ୍ଚିନ୍ତ ଭାରତରେ ସବୁ କଳାକାରମାନଙ୍କୁ ଯଥେଷ୍ଟ ଗୁରୁତ୍ୱ ସୁଯୋଗ ଦିଆଯାଉନାହିଁ ଏହା ସମ୍ପୂର୍ଣ୍ଣ ସତୀୟ ଏହାର କାରଣ ତ ବହୁତ କିଛି ଅଛି ମୁଖ୍ୟ କାରଣ ହେଉଛି କ'ଣ ନା ଭାରତ ଗୋଟେ ଏଭଳି ଗଣତନ୍ତ୍ରିକ ରାଷ୍ଟ୍ର ହୋଇଯାଇଛି ଯେଉଁଥିରେକି ସମସ୍ତେ ରାଜନୀତିର କଳା ବାଦଲ ପଛରେ ରହିଯାଉଛନ୍ତି ଏବଂ ରାଜନୀତିର କଳା ବାଦଲ ଏମିତି ଢାଙ୍କି ଦେଇଛି ସିଏ ଯେଉଁ ଯେଉଁଥିପାଇଁକି ଠିକ୍ କଳାକାରମାନେ ଯୋଉମାନେ କଳାକାରଙ୍କୁ ଯେଉଁମାନେ କଳାକୁ ଜୀବନର ସଉଦା ଏବଂ ଜୀବନର ସବୁକିଛି ମଣି ନେଇଛନ୍ତି ତାଙ୍କୁ ଯଦି ବା ଗୁରୁତ୍ୱ ମିଡ଼ିଆ ଯାଉଛି ଜଣେ ସାଧାରଣ ଲୋକ ମଧ୍ୟ ଗୋଟେ କଳାକାର ପରିଚୟ ପାଇଯାଉଛି ତେଣୁ ପ୍ରଥମେ ମୁଁ କହି ରଖିବି ଯେଉଁମାନେ କଳାକୁ ଆପଣେଇ ନେଇଛନ୍ତି ଯେଉଁମାନଙ୍କର କଳା ହେଉଛି ଜୀବନ ସେମାନଙ୍କୁ ପ୍ରଥମେ ଯଦି ସରକାର ସେମାନଙ୍କୁ ଗୁରୁତ୍ୱ ଦିଆଯାଏ କିଛି ସୁଯୋଗ ଏବଂ ସୁବିଧା ଯୋଗେଇ ଦିଅନ୍ତା ବହୁତ ଭଲ ହୁଏ